ଆମେ ଆମ ବାଡ଼ିରେ ବିଭିନ୍ନ ପ୍ରକାର ଫୁଲ ଗଛ ଫଳ ଗଛ ଏବଂ ପନିପରିବା ଚାଷ କରିଥାଉ ଫୁଲ ଗଛ ମଧ୍ୟ ଅଧିକ ଚାଷ କରିଥାଉ ଏବଂ ଫଳ ତା ଠାରୁ କମ୍ ଏବଂ ପନିପରିବା ତା ଠାରୁ କମ୍ ଫୁଲ ଅଧିକ ଦାମରେ ବିକ୍ରି ହୁଏ ଏବଂ ଏଥିପାଇଁ ଆମେ ଅଧିକ ଫୁଲ ଉପରେ ଗୁରୁତ୍ୱ ଦେଇଥାଉ ଫୁଲ ଗଛ ମାନଙ୍କ ମଧ୍ୟରୁ ଗେଣ୍ଡୁ ଗେଣ୍ଡୁ ଟେବୁଲ୍ ଫୁଲ ଏବଂ ବିଭିନ୍ନ ପ୍ରକାର ଫୁଲ ଚାଷ କରିଥାଉ ଆମ ବାଡ଼ିରୁ ଅନେକ ଲୋକ କିଣିକି ସେମାନେ ବଜାରରେ ବିକ୍ରି କରିଥାନ୍ତି ଏବଂ ତାହା ଅଧିକ ଦାମରେ ବିକ୍ରି ହୁଏ ଏବଂ ସେମାନେ ଅଧିକ ଲାଭବାନ ହୋଇଥାନ୍ତି ଏବଂ ପନିପରିବା ମଧ୍ୟ ଚାଷ କରିଥାଉ ପନିପରିବା ଗୁଡ଼ିକ ମଧ୍ୟରୁ ବିଲାତି ବାଇଗଣ ପପେୟା ବନ୍ଧାକୋବି ଏବଂ ଫୁଲକୋବି ପରି ଅନେକ ପ୍ରକାର ପନିପରିବା ମଧ୍ୟ ଚାଷ କରିଥାଉ ଏବଂ ଏହା ଦ୍ୱାରା ଆମର ଆର୍ଥିକ ସ୍ତରରେ ଅଧିକ ଉନ୍ନତି ହୋଇଥାଏ ଯାହାଫଳରେ ଆମେ ଏହାକୁ ଅଧିକରୁ ଅଧିକ ଚାଷ କରିଥାଉ ଏବଂ ଏହା କରିବା ଦ୍ୱାରା ଆମକୁ ବହୁତ ସୁଖ ଏବଂ ଖୁସି ମଧ୍ୟ ପ୍ରଦାନ କରିଥାଏ ଏବଂ ଏହା କୁ ଆଗକାଳରେ ଅଧିକରୁ ଅଧିକ କିମ୍ବା ବଡ଼ ବହୁତ ବଡ଼ ଜାଗାରେ କରିବା ପାଇଁ ଆମେ ନିର୍ଦ୍ଧିଷ୍ଟ ସ୍ଥାନ ନିର୍ଦ୍ଧାରଣ କରିକି ଚାଷ କରିବା ପାଇଁ ଆମେ ସମ୍ମତି ନେଇଛୁ ଏବଂ ଏହା କରିବା ଦ୍ୱାରା ଆମ ଆଖପାଖର ଲୋକମାନଙ୍କୁ ମଧ୍ୟ ଉପକୃତ ହେଇପାରୁଛି ଏହା ଭଲ ଭାବରେ କରିଲେ ବହୁତ ପ୍ରକାର ଉନ୍ନତି ଯଥା ଆର୍ଥିକ ଉନ୍ନତି ମଧ୍ୟ ହୋଇଥାଏ ଏହା କରିବା ଦ୍ୱାରା ଆମର ଆର୍ଥିକ ସ୍ତରରେ ଉନ୍ନତି ଏବଂ ନିଜର ମାନସିକ ଏବଂ ପରିବାର ମଧ୍ୟର ଉନ୍ନତି ଏବଂ ଶକ୍ତ ଭାବରେ ଗଠନ ହୋଇଥାଏ